ଆଜ୍ଞା ଅକ୍ବିକା ହୋଟେଲରୁ କହୁଥିଲେ ଆଜ୍ଞା ମୁଁ ସୁନିଲ ଦାସ କହୁଥିଲି ଆଜ୍ଞା ମୁଁ ଆଜି ଯେଉଁ ଅର୍ଡ଼ର କରିଥିଲି ଗୋଟେ ବିରିୟାନୀ ସେ ଅର୍ଡ଼ର ବିଷୟରେ କିଛି ଜଣେଇବାକୁ ଆପଣଙ୍କୁ କଲ୍ କରିଥିଲି ଆଜ୍ଞା ମୁଁ ଭୁଲବସତ ଏକ ଭୁଲ ଠିକଣା ଦେଇ ଦେଇଥିଲି ମୋର ନିଜର ଠିକଣା ହେଉଛି ଗ୍ରାମ ଭାଗଦେଇପୁର ଘର ନମ୍ବର ପଚିଶ ପୋଷ୍ଟ କୋଣପୁର ପଟାମୁଣ୍ଡେଇ କେନ୍ଦାପଡ଼ା କିନ୍ତୁ ଆଜ୍ଞା ମୁଁ ଭୁଲବସତ ଗ୍ରାମ ସାନଜରିଆ ପୋଷ୍ଟ ସାନଜରିଆ ଘର ନମ୍ବର ଛୟାଳିଶ ପଟାମୁଣ୍ଡେଇ କେନ୍ଦାପଡ଼ା ଦେଇ ଦେଇଥିଲି ଆଜ୍ଞା ତ କ'ଣ ଆପଣ ଦୟାକରି ମୋର ନିଜ ଆଡ଼୍ରେସଟିକୁ ବଦଳାଇକି ମୋର ଉପଯୁକ୍ତ ଆଡ଼୍ରେସରେ ସେ ଖାଦ୍ୟଟି ଡେଲିଭରି କରିପାରିବେ ଆଜ୍ଞା ବହୁତ ବହୁତ ଧନ୍ୟବାଦ ଆଜ୍ଞା